ବାସନ ଧୋଇବାପାଇଁ ହେଲେ ପାଣିର ଆବଶ୍ୟକତା ଅଛି ସାବୁନର ଆବଶ୍ୟକତା ଅଛି ମଜାର ଆବଶ୍ୟକତା ଅଛି ବାସନକୁ ମାଜି ଧୋଇଲେ ବାସନ ସଫା ରୁହେ ଯଦି ଧୋଇବା ପରେ ତୈଳ ଦେଖାଯାଏ ତାହେଲେ ତାକୁ ଆମେ ଫେରେ ଥରେ ସା ସାବୁନ ଲଗାଇ ସଫା କରୁ ଯାହାଦ୍ଵାରା ବାସନ ସଫା ରୁହେ